ଆଜ୍ଞା କୁହନ୍ତୁ ଆଜ୍ଞା ଦେଖନ୍ତୁ ଆର ବର୍ଷ ଆମ ହସ୍ପିଟାଲ୍ ଯେତେବେଳେ ଷ୍ଟାର୍ଟ୍ କଲୁ ଆରମ୍ଭ କଲୁ ସେବେ ଏତେ ପ୍ରକାର ସୁବିଧା ସୁଯୋଗ ନ ଥିଲା ଗୋଟେ ବର୍ଷ ହୋଇଗଲାଣି ଏବେ ସବୁ ପ୍ରକାରର ସୁବିଧା ସୁଯୋଗ ଆପଣ ପାଇପାରିବେ ଆଜ୍ଞା ଅଛି ଅଛି

ଆମର କୋଡ଼ିଏ ତିରିଶ ଷ୍ଟାଫ୍ ଅଛନ୍ତି ନର୍ସିଂ ଷ୍ଟାଫ୍ ଆଜ୍ଞା ରହିପାରିବେ ଦେଖନ୍ତୁ ଦିନକୁ ଆପଣଙ୍କର ଚାର୍ଜ୍ ରହିବ ହଜାରରୁ ବାରଶହ ଟଙ୍କା ଭିତରେ ଚାର୍ଜ୍ ରହିବ ଫାର୍ମାସୀରୁ ତଳେ ଫାର୍ମାସୀ ଆମର ଅଛି ସେଇଠି ଆପଣ ଯାଇକି ନେଇ ପାରିବେ ମେଡ଼ିସିନ୍ ହଁ ଅଛନ୍ତି ସବୁ ବିଭାଗର ଡକ୍ଟର୍ ଅଛନ୍ତି ହଁ ସଫା ସୁତୁରା ଅଛି ପ୍ରତ୍ୟକ ପ୍ରତି ଅଧ ଘଣ୍ଟାରେ ଘଣ୍ଟାରେ ହାଉସ୍ କ୍ଲିନିଂବାଲା ଅଛନ୍ତି ସଫା ସୁତୁରା କରୁଛନ୍ତି ନାଇଁ ନାଇଁ ବିଲ୍କୁଲ୍ ନାଇଁ ବୁଝିପାରିଲିନି ଆଜ୍ଞା ଆଜ୍ଞା

ନା ନା ଆପଣଙ୍କୁ ସେଥିପାଇଁ ଗୋଟେ ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିବନି ଯେହେତୁ ସେ ଆମ ଅଣ୍ଡର୍ରେ ଅଛନ୍ତି ଆମେ ତାଙ୍କୁ ପଇସା ପତ୍ର ଯାହା ବି କିଛି ହେଉ ସେମାନେ ମାଗିଲେ ବି ଆପଣ ଦେବେ ଦେବେ ଦେବେ ବି ନାହିଁ ନାଇଁ ନାଇଁ ନାଇଁ ନାଇଁ ସେଇ ସବୁ ଆମ ହସ୍ପିଟାଲ୍ରେ ହେଉନି ଆମ ଷ୍ଟାଫ୍ ବି ଯେଉଁମାନେ ଅଛନ୍ତି ସେ ଆପଣଙ୍କୁ ପଇସା ମାଗିବେନି କି କିଏ ପଇସା ଦିଅନ୍ତୁ ବୋଲି ଫୋର୍ସ୍ କରିବେନି ବାଧ୍ୟ କରିବେନି ହଁ ଅକ୍ସିଜେନ୍ର ବି ସୁବିଧା ଅଛି ଆଭେଲେବୁଲ୍ ସବୁବେଳେ ରହୁଛି ଆମ ହସ୍ପିଟାଲ୍ରେ ହଁ ଆଇ ସି ୟୁ ବି ଆଇସିୟୁର ବି ସୁବିଧା ଅଛି ତିନିଟା ଆଇ ସି ୟୁ ଅଛି ଆମର ଆମ ମେଡ଼ିକାଲ୍ରେ ଦେଢ଼ଶହରୁ ଶହେ ଷାଠିଏ ଭିତରେ ବେଡ଼୍ ରହୁଛି ଆଉ ସବୁ ପ୍ରକାର ସୁବିଧା ଅଛି ଆପଣ ଦଶ ଯଦି ଆପଣ ଦେଖନ୍ତୁ ଦଶ ବାର ଦିନ ରହୁଛନ୍ତି ଆପଣଙ୍କୁ ପଚାଶ ଷାଠିଏ ହଜାର ଭିତରେ ହିଁ ଖର୍ଚ୍ଚ ହେବ

ଆଜ୍ଞା ଆଜ୍ଞା ଆଜ୍ଞା ସିଓର୍ ସିଓର୍ ତୁମେ ଆସନ୍ତୁ ନା ଆପଣ ଫୋନ୍ କରିକି ଆସିବେ ଆଜ୍ଞା ଆଜ୍ଞା ରଖନ୍ତୁ ନମସ୍କର